ଆମ ରାଜ୍ୟର ନାମ ହେଉଛି ଓଡ଼ିଶା ଏବଂ ଆମ ଓଡ଼ିଶାର ମୁଖ୍ୟ ଭାଷା ହେଉଛି ଓଡ଼ିଆ ତେଣୁ ଆମ ରାଜ୍ୟର ସାଂସ୍କୃତିକ ପରିଚୟରେ ଆମ ଓଡ଼ିଆ ଭାଷା ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯେମିତି ଓଡ଼ିଶୀ ନୃତ୍ୟ ଓଡ଼ିଶୀ ନୃତ୍ୟରେ ଗାୟନ କରି ଆମ ଓଡ଼ିଆ ଭାଷାରେ ଗୀତ ଗାଇଥାଉ ଏବଂ ତାହାର ତାଳେ ତଳେ ଓଡ଼ିଶୀ ନୃତ୍ୟ ଆମେ ନାଚିଥାଉଁ ସେମିତି ଗୀତ ଆମ ଓଡ଼ିଆ ଭାଷାରେ ବହୁତ ଗୁଡ଼ିଏ ସୁନ୍ଦର ସୁନ୍ଦର ଗୀତ ଭଜନ ଜଣାଣ ଆଲବମ୍ ଗୀତ ଫିଲ୍ମ ଗୀତ ଇତ୍ୟାଦି ବହୁତ ଗୁଡ଼ିଏ ଗୀତ ତିଆରି ହୋଇଛି ଏବଂ ସେହି ଗୀତ ଗୁଡ଼ିକ ଆମକୁ ଖୁବ ସୁନ୍ଦର ଲାଗିଥାଏ ଏବଂ ଏହା ଆମ ରାଜ୍ୟରେ ପ୍ରଦର୍ଶିତ ହବା ସଙ୍ଗେ ସଙ୍ଗେ ବାହାର ରାଜ୍ୟରେ ମଧ୍ୟ ତାହା ପ୍ରଦର୍ଶିତ ହୋଇଥାଏ ଏବଂ ଓଡ଼ିଶୀ ନୃତ୍ୟ ତାହା ପ୍ରାୟ ବିଶ୍ୱରେ ପ୍ରସିଦ୍ଧ ଏବଂ ସେଇ ଓଡ଼ିଆ ଭାଷା ଯୋଗୁଁ ବା ଓଡ଼ିଶୀ ନୃତ୍ୟ ସେଇଟା ସାରା ବିଷୟ ପ୍ରସିଦ୍ଧି ଲାଭ କରିବା ଦ୍ୱାରା ବିଦେଶର ଲୋକମାନେ ସେଇ ଗୀତ ଶିଖିବାକୁ ବା ନୃତ୍ୟ ଶିଖିବାକୁ ବହୁତ ଆଗଭର ହେଉଛନ୍ତି ସେମିତି ଆମ ଅଞ୍ଚଳରେ ହେଉଥିବା ସମ୍ବଲପୁରୀ ନୃତ୍ୟ ଗୀତ ମଧ୍ୟ ସବୁଆଡ଼େ ବହୁତ ପ୍ରସିଦ୍ଧି ଲାଭ କରିଛି ସମ୍ବଲପୁର ଗୀତରେ ଥିବା ରଙ୍ଗବତୀ ଗୀତ ଆଜି ମଧ୍ୟ ସବୁଆଡ଼େ ଶୁଣିବାକୁ ମିଳେ ବା ଏବେ ବି ବହ ପ୍ରସିଦ୍ଧି ଲାଭ କରିଛି ଏହା ଆମ ଭ ଏହା ଆମ ଅଞ୍ଚଳର ଭାଷାରେ ପ୍ରଥମ ଗୀତ ଯାହାକି ସାରା ବିଶ୍ୱରେ ଖୁବ ଆଦୃତି ଲାଭ କରି କରିଛି ସେଥିପାଇଁ ଆମ ବାହାରକୁ ଗଲେ ଆମେ ଓଡ଼ିଆ ବୋଲି ପରିଚୟ ଦେବାକୁ ନିଜକୁ ଗର୍ବ ଅନୁଭବ ମଧ୍ୟ ହୋଇଥାଏ